ମୁଁ ଥରେ ଦେଓମାଳି ପାହାଡ଼ ଯାଇଥିଲି ଯେଉଁଠାରେ ବହୁ ଉଚ୍ଚକୁ ଯିବାରୁ ଫୋନ୍ର ନେଟୱାର୍କ୍ର ସୁବିଧା ମିଳିଲାନି ଖାଲି ସୁନ୍ଦର ଦୃଶ୍ୟ ଉପଭୋଗ କରିବ ପ୍ରାକୃତିକ ଦୃଶ୍ୟର ଉପଭୋଗ କରିବାକୁ ମିଳିଲା ଓ ଅଲଗା ସୁବିଧା କିଛି ସେମିତି ନାହିଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମକୁ ଚାଲିବାକୁ ବି ବହୁ ବାଟ ପଡ଼ିଲା